ଆଜିକାଲି ଲୋକମାନେ ମଡ଼ର୍ଣ୍ଣ ଯୁଗର ବିଭିନ୍ନ ପ୍ରକାର ନୃତ୍ୟ ଶିଖିବାକୁ ପସନ୍ଦ କରନ୍ତି କାରଣ ଆଜିକାଲିର ନୃତ୍ୟ ଏକ ଗୁଡ଼ିଏ ଫ୍ୟାସନ୍ ହେଇଗଲାଣି ସେହି ନୃତ୍ୟ ପରିପ୍ରକାଶ କରି ଲୋକମାନଙ୍କୁ ଇମ୍ପ୍ରେସ୍ କରିବା ଦ୍ୱାରା ତାଙ୍କୁ ବହୁତ ଖୁସି ଅନୁଭବ ହେଉଛି ତେଣୁ ଯେମିତିକି ପୁରାତନ ଯୁଗର ନୃତ୍ୟ ଆଉ ବର୍ତ୍ତମାନ ଯୁଗରେ ଚାଲୁନାହିଁ ଏବେ ଆଜିକାଲିର ଲୋକମାନେ ଯେମିତିକି ମଡ଼ର୍ଣ୍ଣ ଡ୍ୟାନ୍ସ ହିପ ହପ୍ ଲଲିପପ୍ ଓର କ୍ୟା କ୍ୟା ଶିଖ ରହେ ହେ ଉନକୋ ହିଁ ପତା କିନ୍ତୁ ଆଜିକାଲିର ଲୋକମାନେ ଆଉ ପୁରାତନର ଯେମିତିକି ଓଡ଼ିଶୀ ସେ ସଂସ୍କୃତର ନୃତ୍ୟ ଆଉ ପରିପ୍ରକାଶ କରିପାରୁନାହାନ୍ତି ଏବେ ତ ବ୍ୟାଣ୍ଡ ବାଜା ବାହାରି ପଡ଼ିଲାଣି ମନ ଇଚ୍ଛା ଡ୍ୟାନ୍ସ କରି ପକାଉଛନ୍ତି ଏମିତି କ'ଣ କ'ଣ ଡ୍ୟାନ୍ସ କରୁଛନ୍ତି